ହଁ ହ୍ୟାଲୋ ଭାଇ ହଁ ଭାଇ ମୁଁ ତିନିଦିନ ଆଗରେ ଯେଉଁ ଏ ସି ଛାଡ଼ିଥିଲି କ'ଣ ମୋର ଠିକ୍ ହେଇଗଲା ହେଇଗଲାଣି କି ଭାଇ ଗରମ ହେଉଛି ତ ଟିକେ ଦେଖନ୍ତୁ ଜଲ୍ଦି ଟିକେ ଠିକ୍ କରନ୍ତୁ କ'ଣ କେତେ ପଇସା ହେ କେତେ ହେବ ଟିକେ କହିଲେ ହେଇଥାନ୍ତା

କେତେ ରେଟ୍ କି ଭାଇ ହଁ ବଟ୍ ଏତେ ବି ଖରାପ ହେଇନଥିଲା ବାକି ଦେଖ ଭାଇ ଦେଖୁଛ ପରା ଖରା କେମିତି ହେଉଛି ଏ ସି ଜଲ୍ଦି ଟିକେ ବନାଇଲେ ଟିକେ ହେଇଥାନ୍ତା ଆଉ ଏତେ ରେଟ୍ କହୁଛ ଯେ କେତେ ଡିସକାଉଣ୍ଟ୍ କଲେ ହେଇଥାନ୍ତା ନାଇଁ କି ହଁ ସାତଶହ ଟଙ୍କା ଗୋଟେ ଦିଆ ହେଇଥିଲା

ଆଉ କେତ ହଁ ହଁ ଦେଖ ଭାଇ ଏଇ ମାନେ ବେଶୀ ଖରା ହେଉଛି ତ ରହି ହେଉନି ହଁ ଦେଖ ଟିକେ ଟ୍ରାଏ କର ତା'ପରେ ଦୋକାନ ବି ବନ୍ଦ ରହିବ ବୋଲୁଛ ପରା

ଦେଖ ଭାଇ ଗୋଟେ ଦୁଇଦିନ ଭିତରେ କର ରହି ହଉ ନାଇଁ ଏଇଠି ହଁ ହଁ ହଁ ଭାଇ ହଁ ଦେଖ ଟିକେ ଟ୍ରାଏ କର ଟିକେ ଜଲ୍ଦି ହେବା ପାଇଁ ଟିକେ ହଁ ହଉ ଭାଇ ରଖୁଛି